ହ୍ୟାଲୋ ମାଆ ତାରେଣୀ ହୋଟେଲରୁ କହୁଛନ୍ତି କି ମୁଁ ଦମୟନ୍ତୀ ତୁଙ୍ଗ୍ କାଳିଆ ରୁ କହୁଛି ମୁଁ ବିରିୟାନି ପାଇଁ ଆପଣଙ୍କ ହୋଟେଲକୁ ଅର୍ଡ଼ର୍ କରିଥିଲି ଭୁଲରେ ଭୁଲ ଠିକଣା ଦେଇଥିଲି ବର୍ତ୍ତମାନର ଠିକଣା ମୋ ଗାଁ ହେଉଛି କାଳିଆ ଗ୍ରାମ ପଞ୍ଚାୟତ କୁଜିଡ଼ିହି ମୋ ଫୋନ୍ ନମ୍ବର ଦଉଛି ଏଇ ଆଡ଼୍ରେସରେ ପଠାନ୍ତୁ ମୁଁ ଏଇ ଆଡ଼୍ରେସରେ ପଠାଇଲେ ମୋ ପାଖକୁ ଆସିବ ଏବଂ ନ ପାଇଲେ ଫୋନ୍ କରିବେ ଯଦି ଆପଣଙ୍କର ଅସୁବିଧା ହୁଏ ଆମ କାଳିଆ ସର ଛକରେ ପଚାରି ଦେବେ ଦମୟନ୍ତୀ ତୁଙ୍ଗଙ୍କ ଘର କେଉଁଠି ସେମାନେ କହିଦେବେ ଆମ୍ବ ଗଛ ମୂଳରେ ଆମ୍ବ ଗଛ ପାଖରେ ତାଙ୍କ ଘର